ଦେଖନ୍ତୁ ମାଛ ଧରିବା ମୋର ଏକ ବଡ଼ ଇଚ୍ଛା ମାଛ ଧରି ବଜାରରେ ବିକିବା ତାହାଠାରୁ ଆହୁରି ଏକ ନିଆରା ଅନୁଭୂତି ମୋର ଯେ ମୋତେ ଆହୁରି ବେଶୀ ଭଲ ଲାଗେ କାହିଁକିନା ମାଛ ଧରିବା ତାକୁ ଆଣି ବଜାରରେ ବିକିବା ସେ ଗୋଟିଏ ଖୁସି ମାନେ ଅଲଗା ପ୍ରକାର ଖୁସି ଆଉ ମାଛ ଧରିକି ଲୋକମାନେ ଯଦି ପିଲା ଛୁଆ ପଚାରିବା ଲୋକମାନେ କ'ଣ ପଚାରିବେ ଏଇ ମାଛଟା କେଉଁଦିନ କେଉଁ ନଈରୁ କିଣିକି ଆଣିଲୁ ଆମେ କହିପାରିବା ଯେ ହଁ ଏଇ ନଈରୁ କିଣିକି ଆଣିଥିଲୁ ଲୋକମାନେ ବି ଖୁସି ହେବେ ଯେ ହଁ ଯେ ଏଇ ନଦୀର ମାଛଟା ଆମେ ଖାଇଲୁ ସେଥିପାଇଁ ମୋତେ ବହୁତ ଭଲଲାଗେ ମାଛ ଧରିକି ଏଁ ବିକିବାଟା ଆଉ ଯଦି ଆମେ ସାଧାରଣତଃ ଚାହିଁବା ଯଦି ଆମ ପିଢ଼ୀ ଯେଉଁ ଆମର ପରବର୍ତ୍ତୀ ପୀଢ଼ି ଯେଉଁମାନେ ଆସୁଛନ୍ତି ସେମାନେ ଏହି ବେପାରଟି ଯଦି କରିବେ ତାହାଲେ ଆହୁରି ବି ବଢ଼ିଆ ଭଲ ହେବ କାହିଁକିନା ଦେଖନ୍ତୁ ମାଛ ଏମିତି ଗୋଟିଏ ଜିନିଷ ଲୋକ ୟାକୁ ସମସ୍ତେ ଖାଇବାକୁ ପସନ୍ଦ କରିବେ ଆଉ ସମସ୍ତେ ଚାହାନ୍ତି କେମିତି ଭଲ ମାଛ ଖାଇବେ ଆଉ ମାଛରେ କେତେବେଳେ ଲସ୍ ନାହିଁ ମାଛଟା ଗୋଟିଏ ଲାଭଦାୟକ ବେପାର ସେଥିପାଇଁ ଯିଏବି ଚାହିଁଲେ ସିଏ ଏହି ବେପାରକୁ ପରବର୍ତ୍ତୀ ପିଢ଼ୀରେ ମଧ୍ୟ ସମସ୍ତେ କରିପାରିବେ